ମୁଁ ଗୋଟିଏ ଫଟୋଗ୍ରାଫର ଅଟେ ଯାହାଦ୍ୱାରା କି ମୋ' ଫଟୋ ରହସ୍ୟକୁ ମୋ' ଘର ଲୋକମାନେ ଅତ୍ୟନ୍ତ ମାନେ ଭଲପାଇଥାନ୍ତି ମାନେ ପ୍ରୋତ୍ସାହନ ମଧ୍ୟ କରିଥାନ୍ତି ଯାହାଦ୍ୱାରା ଭଲ ଫଟୋ ଉଠାଉଛି ତାକୁ ମାନେ ଏଥି ପାଇଁ ମଧ୍ୟ ବାପା ମା' ଖୁସି ଅଟନ୍ତି ବାପା ବୋଉ ଭଉଣୀମାନେ ମଧ୍ୟ ଖୁସି ଅଟନ୍ତି ଏହା ଦ୍ୱାରା ଏହାଦ୍ୱାରା କି କହନ୍ତି ଯେ ଯେ ଏହା ଦ୍ୱାରା ମାନେ ପରିବାର ପୋଷଣ କରିବୁ କି କ'ଣ କରିବୁ କିପରି କ'ଣ ଭଲହୋଇପାରିବ ଏଥିରେ ବ୍ୟବସାୟ କରି ପାରିବୁ ଗୋଟିଏ ଭଲ କ୍ୟାମେରା କିଣିପାରିବୁ ଏମିତି କିଛି ସେମିତି କିଛି ଘରେ ମଧ୍ୟ ମୋତେ ପ୍ରୋତ୍ସାହନ ଦେଇଥାନ୍ତି ଯଦ୍ଦ୍ୱାରାକି ମୋତେ ଏକ ଅତ୍ୟନ୍ତ ଖୁସି ଆନନ୍ଦ ପାଇଥାଏ ଯଦ୍ୱାରା କି ଘରେ ମଧ୍ୟ ମାନେ କୁହନ୍ତି ଯେ ଋଣ କର ଋଣ କରିକି କ୍ୟାମେରା କିଣିବା ପାଇଁ ନହେଲେ ଭଲ ସ୍କୁଲ୍ରେ ଭୁବନେଶ୍ୱରର ଏକ ଭଲ ବିଦ୍ୟାଳୟରେ ପାଠ ପଢ଼ି ଫଟୋ ବିଷୟରେ ଭଲଭାବରେ ଶିଖିବା ପାଇଁ କି ପଢ଼ିବା ପାଇଁ ପ୍ରୋତ୍ସାହନ ମଧ୍ୟ ଦେଇଥାନ୍ତି